ତାହା ସେଠି ପ୍ରଶିକ୍ଷଣ କରାଯାଏ ଯାହା ଫଳରେ ଯଦି ଲୋକଟି ନିଜର ବୃତ୍ତି ଭାବେ ତାକୁ ଗ୍ରହଣ କରିବାକୁ ଚାହୁଁଛି ଏକ ତ ସେଠି ସବୁ କିଛି ଶିଖି ପାରିବ